ଆଜ୍ଞା ଆଜ୍ଞା ଡ୍ରେସ୍ ନେଇଥାନ୍ତୁ ଛୁଆଙ୍କ ପାଇଁ ଆଉ ଶାଢ଼ୀ ସାଲୱାର ପଞ୍ଜାବୀ ଏଇସବୁ ନେଇଥାନ୍ତୁ ମାନେ ଅଛି ତ ସେଇ ଭେରାଇଟିର ଓ ହୋ ଷ୍ଟେସ୍ନାରୀ ବି ଆମର ଦରକାର ଆମର ଗୋଟେ ଦୋକାନ ଦେବାର ଅଛି ତ ଷ୍ଟେସ୍ନାରୀ ଦୋକାନ ଯଦି ବି ଆପଣ ଦେବେ ସେଇଠି ଯଦି ବି ଶସ୍ତାରେ ଦେଇପାରନ୍ତି ଆମେ ବି ଦୋକାନଟିଏ ଦେବା ପାଇଁ ଚାହୁଁ

ଆଜ୍ଞା ଆମେ ଯିବୁ ତା'ହେଲେ ଦେଖିବା ପାଇଁ ତା'ପରେ ସେଇଠୁ ଜିନିଷ ଆଣିକି ଆମର ଗୋଟେ ଗାଁରେ ଛୋଟ ଦୋକାନ ଦେଇକି ଆମେ ସେଇ ଦୋକାନରେ ସେଲ୍ କରିବା ପାଇଁ ଚାହୁଁଛୁ ସେଇଟା ଚୁଡ଼ି ଚୁଡ଼ିଠୁ ଆରମ୍ଭ କରି କସ୍ମେଟିକ୍ ଜିନିଷ ସେ ସବୁ ଚୁଡ଼ିଗୁଡ଼ାକ ଆମ ସେଟ୍ ଚୁଡ଼ି ଅଛି ନା ପାଣି ଚୁଡ଼ି ଅଛି ନା

ଆଜ୍ଞା ଆମେ ତ ସେଇଠୁ ମାଲ୍ ଆଣିକି ଦେବା ପାଇଁ ଚାହୁଁଛୁ ଦୋକାନଟିଏ ଛୋଟ ଦୋକାନଟିଏ ତ ତା'ହେଲେ ଯିବୁ ଆମେ ଦେଖିକି କାଲି ଆଜ୍ଞା ମୁଁ କଲ୍